ଭାରତୀୟ ପରିବହନ ବ୍ୟବସ୍ଥା ସବୁଥିରୁ ଆଗ ଅପେକ୍ଷା ବର୍ତ୍ତମାନ ବହୁତ ଉନ୍ନତି ଉନ୍ନତ ହେଲାଣି ଯେମିତି ରୋଡ଼ ରାସ୍ତାର ମରାମତି ନୂଆ ରୋଡ଼ ତିଆରି ରୋଡ଼ ତାପରେ ନୂଆ ରେଳପଥ ତିଆରି ଚାଲିଛି ଲୋକଙ୍କୁ ଏହାଦ୍ୱାରା ବହୁତ ସୁବିଧା ହଉଛି ଯିବା ଆସିବା କରିବାରେ ସମାନପତ୍ର ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ପହଞ୍ଚେଇବା ପହଞ୍ଚେଇବାରେ ତଥା ସବୁଥିରୁ ମୁଖ୍ୟ ଜିନିଷ ହଉଛି ଗୋଟେ ରୋଗୀକୁ ଯେଉଁ ଜାଗାରେ ଆମେ ଗୋଟେ ଦିନ ଲାଗିଯାଉଥିଲା ହସ୍ପିଟାଲ ପହଞ୍ଚିବା ପାଇଁ ସେଇ ଜାଗାରେ ଏବେ ଗୋଟେ ଘଣ୍ଟାରେ ସେ ପହଞ୍ଚି ପାରୁଛି ଏହା ଏକ ସବୁଥିରୁ ଅଧିକ ମାନେ ପ୍ରଶଂସା ଯୋଗ୍ୟ କାମ ସରକାରଙ୍କର